ଆମ ଓଡ଼ିଶାର ଗୋଟିଏ ଜିଲ୍ଲା ହେଉଛି ନବରଙ୍ଗପୁର ଜିଲ୍ଲା ସେଇଠି ପ୍ରାକୃତିକ ଜଳପ୍ରପାତ ମଧ୍ୟ ରହିଛି ସେଇ ଯେଉଁ ଗୋଟିଏ ଡ଼ିଅର୍ ପାର୍କ୍ ମଧ୍ୟ ଅଛି ପ୍ରାଚୀନ ଯୁଗରେ ମଧ୍ୟ ଯୁଗ ଏଇଠି ଶାସନ କରୁଥିଲେ ମଧ୍ୟ ଯୁଗରେ ଏଇଠି ସାତବାହନ ଆଉ ଖାରବେଳ ଖାରବେଳ ଚୋଡ଼ଗଙ୍ଗଦେବ ଇତ୍ୟାଦି ଏଠାରେ ଶାସନ କରିଆସୁଛନ୍ତି ଏହି ଜଳପ୍ରପାତ ଏହି ନଗରଙ୍ଗପୁରରେ ଜଳପ୍ରପାତ ମଧ୍ୟ ଅଛି ଏହି ନବରଙ୍ଗପୁର ବହୁତ ଜଳ ପାର୍କ୍ ମଧ୍ୟ ଦେଖିବାକୁ ମିିଳିଥାଏ ଏଇଠି ବହୁତ ସୌନ୍ଦର୍ଯ୍ୟ ମଧ୍ୟ ଏହି ନବରଙ୍ଗପୁରରେ ଅଛି ନବରଙ୍ଗପୁର ଆମ ଓଡ଼ିଶାର ଗୋଟିଏ ଜିଲ୍ଲା ହେଉଛି ନବରଙ୍ଗପୁର ଏହି ନବରଙ୍ଗପୁର ଜିଲ୍ଲାରେ ବହୁତ ରାଜାମାନେ ମଧ୍ୟ ଶାସନ କରିଆସିଛନ୍ତି ଏହି ରାଜାମାନଙ୍କର ମଧ୍ୟରୁ ପ୍ରଥା ଦରିଦ୍ର ମଧ୍ୟ ଏହି ଏହି ନବରଙ୍ଗପୁରରେ ହିଁ ଶାସନ କରିଛନ୍ତି